ପାଣିକୁ ଫିଲ୍ଟର୍ କରିବା ପାଇଁ ଆମେ ଘରେ ପ୍ରଥମତଃ ନିଅ ସେମିତି କିଛି ଆମେ ବ୍ୟବହାର କାରଣ ନଳକୂପର ଯେଉଁ ପାଣି ବାହାରୁଛୁ ଆମେ ଆଜି ବି ସେଇ ପାଣିକୁ ଆଣିକି ଖାଉଛନ୍ତି ଫିଲ୍ଟର୍ ଆମର ଗାଁରେ ଆମ ସାଧାରଣ ଲୋକ ଆମେ ଯେଉଁ ଗାଁରେ ଆମେ ଅଛୁ ଗାଁରେ ସହରରେ ସେମିତି ସିଷ୍ଟମ୍ ଥାଇପାରେ କିନ୍ତୁ ଗାଁରେ ଏବେ ଯାକ ବି ସେ ସିଷ୍ଟମ୍ ଆଭେଲେବୁଲ୍ ନାହିଁ ଯେ ଆମେ ପାଣିି କସିକିନା ଫିଲ୍ଟର୍ କରି ଖାଇବା ଆମ ଘରୋଇ ପାଣିକୁ ଫୁଟେଇକିନା ଗରମ କରି ଛାଣିକିନା ଆମେ ଖାଉଛୁ

ପାଣି ସୁଧ କରିବା ପାଇଁ